ପଶୁପାଳନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କାରଣ ପଶୁପାଳନ ଦ୍ୱାରା ଅନେକ ପଶୁ ସୁରକ୍ଷିତ ରହିଥାନ୍ତି ଏବଂ ଅନେକ ସ୍ଥାନରେ ଅନେକ ଚାଷୀମାନେ କ୍ଷୁଦ୍ର କ୍ଷୁଦ୍ର ଚାଷୀମାନେ ଯେଉଁ ହଳ ଚାଷ କରନ୍ତି ହଳ ଦ୍ୱାରା ଲଙ୍ଗଳରେ ଗାଡ଼ କରି ଲଙ୍ଗଳରେ ଜତି ମାଟିକୁ ଉର୍ବର କରିଥାନ୍ତି ଏବଂ ଚାଷ କାର୍ଯ୍ୟ କରିଥାନ୍ତି ଏହିଭଳି ଭାବରେ ଯଦି ଚାଷୀ ଯଦି ପଶୁପାଳନ କରିବ ତ ଚାଷ କିପରି କରିବ ଚାଷ ପଶୁପାଳନ ଦ୍ୱାରା ଆମେ ବିଭିନ୍ନ ଖତ ବିଭିନ୍ନ ଜିନିଷ ପାଇପାରୁଛୁଁ ଯେମିତି ଗାଈ ଠାରୁ କ୍ଷୀର ପାଇପାରୁଛୁ ଅନେକ କିଛି ଅନେକ ଜୀବ ଠାରୁ ଅନେକ ପଶୁପାଳନ ମଧ୍ୟ କରିକିରି ଅନେକ ସୁବିଧା ସୁଯୋଗ ପାଇଥାଉ ଚାଷୀ ସମସ୍ତ କ୍ଷେତ୍ରରେ ନିଜକୁ ମୁଁ ଉନ୍ନତ କରିବା ପାଇଁ ଚେଷ୍ଟା କରିଥାଏ